ଜିନ୍ସ ଆଗକାଳରେ କୌଣସି ଲୋକ ପିନ୍ଧୁ ନ ଥିଲେ ବର୍ତ୍ତମାନ ବହୁତ ଜିନିଷ ଜିନ୍ସ ଲୋକ ଆଗ ୟୁଜ୍ କରୁଛନ୍ତି ଯାହାକି ଜିନ୍ସ ଆମକୁ ସବୁ ସୁବିଧା ଦେଇଥାଏ ଯେ ଯେକୌଣସି ବି ଡ୍ରେସରେ ପିନ୍ଧିଲେ ବି ହେଇପାରିବ ଯାହାକି ଟପ୍ ହଉ ଚୁଡ଼ଦାର ହଉ ଟି ସାର୍ଟ ହଉ ସବୁପ୍ରକାରରେ ଜିନ୍ସ ପିନ୍ଧିବା ଜିନ୍ସ ପିନ୍ଧିବା ଫଳରେ ଲୋକମାନେ ବହୁତ ସୁବିଧାରେ କାମ କରିପାରୁଛନ୍ତି ସବୁକିଛି କରିପାରୁଛନ୍ତି ଆଗକାଳରେ ଖାଲି ଶାଢ଼ୀ ପିନ୍ଧି ଲୋକମାନେ ବ୍ୟବହାର କରୁଥିଲେ ଏବେ ସମସ୍ତେ ୟୁଜ୍ କରିପାରୁଛନ୍ତି ଜିନ୍ସକୁ ଯାହାକି ପୁଅ ପିଲା ହଉ କିମ୍ବା ଝିଅପିଲା ହଉ ସମସ୍ତେ ୟୁଜ୍ କରିପାରୁଛନ୍ତି ଜିନ୍ସକୁ ଜିନ୍ସ ରେ ଆମେ ବିଭିନ୍ନ ପ୍ରକାର ଘରୋଇ ସାମଗ୍ରୀ ମଧ୍ୟ କରିପାରୁଥାଏ ଯାହାଫଳରେ କି ବ୍ୟାଗ ହଉ କିମ୍ବା କଟନ୍ ଉଲ ଉପରେ ହଉ କିମ୍ବା ଡିଜାଇନିଂ ଘର ସାମଗ୍ରୀ ଉପରେ ହଉ ବିଭିନ୍ନ ପ୍ରକାର ଆମେ ଜିନ୍ସ ୟୁଜ୍ କରିପାରୁଛେ ଜିନ୍ସକୁ ଆମେ ବହୁତ ଭଲ ପାଉ ମଧ୍ୟ ସମସ୍ତେ ଯାହାଫଳରେ କି ଶାଢ଼ୀକୁ କେତେ ଲୋକ ପସନ୍ଦ କରନ୍ତି ନାହିଁ ଅନ୍ୟ ପ୍ରକାର କୌଣସି ପ୍ରକାର ଡ୍ରେସ୍କୁ କୌଣସି ଲୋକ ବ୍ୟବହାର କରିବାକୁ ପସନ୍ଦ କରନ୍ତି କିମ୍ବା ନ କରନ୍ତି କିନ୍ତୁ ଜିନ୍ସକୁ ସମସ୍ତେ ବ୍ୟବହାର କରିବାକୁ ପସନ୍ଦ କରନ୍ତି ଜିନ୍ସ ଗୋଟେ ଏମିତିଆ ଜିନିଷ ସମସ୍ତେ ପୁଅ ପିଲା ହଉ ବା ଝିଅ ପିଲା ହଉ ଯେଉଁ କୌଣସି କାମ ରେ ମଧ୍ୟ ଜିନ୍ସ ୟୁଜ୍ ହେଇପାରୁଛି